ଆମେ ଭଲ ପ୍ରଜାତିଟିଏ ଚିହ୍ନଟ କରିବାକୁ ହେଲେ ଆମେ ପଶୁଟିର ଦେଖିବା ପ୍ରଥମେ ତାର ସ୍ୱାସ୍ଥ୍ୟ ଉପରେ ନଜର କରିବା ଏବଂ ତାର ଶରୀରର ଗଠନକୁ ନଜର କରିବା ଯେପରିକି ପଶୁଟି ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ଓ ସବଳ ଥିବ ଖାଦ୍ୟ ମଧ୍ୟ ଠିକ୍ ଭାବରେ ଖାଉଥିବ ଯେପରିକି ଏବଂ କିଛି ହଇରାଣ ମଧ୍ୟ କରୁନଥିବ କିମ୍ବା ଯେପରି କୁକୁର ମାନେ କୁକୁର ହୁଅନ୍ତୁ କିମ୍ବା ଗାଈ ହୁଅନ୍ତୁ ଯେପରିକି ଟିକେ ମାରଣା ଥାଆନ୍ତି ବା କାମୁଡ଼ିବାକୁ ଦୌଡ଼ି ଆସନ୍ତି ସେପରି ନଥିବ ଏବଂ ତାହା ଆମେ ଏବଂ ତାହା ସ୍ୱାସ୍ଥ୍ୟକର ହୋଇଥିବାର ତାହା ଚିହ୍ନଟ କରିବା ପାଇଁ ଆମେ ପଶୁ ଡାକ୍ତରଙ୍କୁ ପରାମର୍ଶ ନେବା ଏବଂ ତାହାର କିଛି ତାହାରି କିଛି ଡାକ୍ତରୀ ପରୀକ୍ଷା ମଧ୍ୟ କରିବା ଯାହାଦ୍ଵାରା କି ତାହାର ଦେହ ଭିତରରେ ଯଦି କିଛି ରୋଗ ଥିବ କିମ୍ବା କିଛି ବି ଥିବ ତାହା ଆମକୁ ଜଣା ପଡ଼ିଯିବ ଏବଂ ଆମେ ଗୋଟେ ଭଲ ପ୍ରଜାତିର ପଶୁଟିକୁ ଚିହ୍ନି ଚିହ୍ନଟ କରି ପାରିଲେ ତାକୁ ଆଣି ଆମେ ତାର ଠିକ ଭାବରେ ଯତ୍ନ ନେଇ ପାରିବା